ହଁ ଅଛି ମୁଁ ଗ୍ୟାସ ଲଗେଇବା ଦିନ ଠାରୁ ମାନେ ସବୁକିଛି ସହଜ ହେଉଛି ରୋଷେଇ କରିବା ପାଇଁ ବି ସୁବିଧା ହେଉଛି ମାନେ ସବୁ କିଛି ଶୀଘ୍ର ଶୀଘ୍ର ସିଝି ଯାଉଛି ଆଉ ସବୁ ମାନେ କୁଆଡ଼େ ଯିବାକୁ ହେଲେ ବି ଗ୍ୟାସ ରେ ରୋଷେଇ କଲେ ମାନେ

କିନ୍ତୁ ଆମର ଯେତେବେଳେ ତା ପୂର୍ବରୁ ଆମେ କାଠ ସାହାଯ୍ୟ ରେ ନିଆଁ ଲଗାଉଥିଲୁ ସେତେବେଳେ ବହୁତ ଅସୁବିଧା ହେଉଥିଲା ଯେତେବେଳେ କି ଆମେ ନିଆଁ ଲଗଉଥିଲୁ ଭାତ ବସେଇଦେଉଥିଲୁ ସେତେବେଳକୁ କେତେବେଳେ ତ ଚୁଲି ଲିଭିଯାଏ ଖାସ୍ କି ବର୍ଷାଦିନେ ବର୍ଷାଦିନେ କାଠ ଓଦା ହୋଇଯାଇଥିବ ନିଆଁ ଜଳେଇବା ପାଇଁ ବହୁତ ଅସୁବିଧା ହଉଥିଲା ମାନେ ନିଆଁ ବି ଜଳୁନଥିଲା ସେଇଟା ବହୁତ ଫୁଙ୍କିବାକୁ ପଡୁଥିଲା ଆଉ ତାର ଧୂଆଁ ତକ ଯେଉଁ ବାହରିକି ବାହାରୁଥିଲା ଆଖିରେ ପଶି ଆଖିରୁ ଲୁହ ବି ବାହାରୁଥିଲା ଆଉ ଆମେ ସେପଟେ ଯଦି କିଛି ଚୁଲିରେ ବସେଇ ଦେଇକି ଆଉ ଟିକେ କେଉଁପଟେ ଚାଲିଯିବୁ ତ ସେପଟେ ନିଆଁ ଲିଭିଯାଇଥିବ ସେପଟେ ପାଣି ବି ଗରମ ହେଉନଥିଲା ଏପଟେ ଭୋକ ହଉଥିଲେ ଶୀଘ୍ର ସିଝୁନଥିଲା ବହୁତ ବିରକ୍ତ ଲାଗୁଥିଲା ଆଉ ଯେତେବେଳେ ଗ୍ୟାସ ଆସିଲା ଆମେ ରୋଷେଇ ସେଇଥିରେ କଲୁ ସବୁକିଛି ସୁବିଧା ହେଇଗଲା ବହୁତ ଭଲ ବି ଲାଗିଲା ଗ୍ୟାସ ରେ ରୋଷେଇ କରିବା ପାଇଁ ଆଉ ସବୁକିଛି ଶୀଘ୍ର ଶୀଘ୍ର ହୋଇଯାଉଥିଲା ସେଇଥିପାଇଁ ବେଶୀ ଭଲ ଲାଗୁଥିଲା